ବ୍ୟାଙ୍କ ବ୍ୟତୀତ ବା ବ୍ୟାଙ୍କକୁ ଛାଡ଼ିକିନା ଆମେ ବହୁତ ଜାଗାରୁ ଋଣ ଆମେ ନେଇଥାଉ ସେଗୁଡ଼ିକ ହେଲା ଗୋଟିଏ ହେଉଛି ମଣପୁରମ ଗୋଲଡ଼୍ ଲୋନ୍ ଯେଉଁଠିକି ଆମେ ସୁନା ବନ୍ଧକ ରଖି ମଧ୍ୟ କିଛି ପଇସା ଋଣ ନେଇ ଋଣ ନେଇଥାଉଛୁ ଯେଉଁଠାରେ ଆମକୁ ପଚିଶ ବର୍ଷ ପଚିଶ ପରସେଣ୍ଟ ସୁଧ ମଧ୍ୟ ଦେବାକୁ ପଡ଼ୁଛି ଏବଂ ସେଥିମଧ୍ୟରୁ ଆଉ ଅନେକ ଅନଲାଇନ୍ ଆପ୍ ଗୁଡ଼ା ମଧ୍ୟ ଆଜିକାଲି ଅନଲାଇନ୍ରେ ବାହାରି ସାରିଲାଣି ଯେମିତିକି ଗୋଟିଏ ହେଉଛି ଏମ୍ ପକେଟ୍ ଏବଂ ଧାନି ଆପ୍ ଏହିଭଳି ଭାବରେ ବହୁତ ସାରା ଆପ୍ ଆଜିକାଲି ଅନଲାଇନ୍ରେ ମଧ୍ୟ ଚାଲିଛି ଯେଉଁଥିରୁ ଆମେ ବ୍ୟାଙ୍କ ବ୍ୟାଙ୍କକୁ ଛାଡ଼ିଦେଲେ ମଧ୍ୟ ସେହିଗୁଡ଼ାରୁ ଆମେ ସେହିଗୁଡ଼ାରୁ ଆମେ ନିଜେ ଋଣ ଉଠେଇଥାଉଚୁ ଆମର ଅନେକ ସାରା ଡକ୍ୟୁମେଣ୍ଟ ଯେମିତିକି ଆମର ପାନ୍ କାର୍ଡ଼ ଆଧାର କାର୍ଡ଼ ଏବଂ ପାସ୍ ଫଟୋ କିମ୍ବା ସିଗ୍ନେଚର୍ ଏହିଭଳି ଭାବରେ ସବୁ ସେଇଠି ସବମିଟ୍ କରିକି କାଗଜପତ୍ର ଆମେ ଅନଲାଇନ୍ରୁୁ ମଧ୍ୟ ବହୁତ ସାର ଟଙ୍କା ପଚିଶରୁୁ ତିରିଶ ଏବଂ ଲକ୍ଷେ ପର୍ଯ୍ୟନ୍ତ ମଧ୍ୟ ଆମେ ସେହିଥିରୁ ଋଣ ନେଇଥାଉଛୁ ଏବଂ ସେହିଟା ପ୍ରତି ମାସରେ ହଜାରେ ପନ୍ଦରଶହ ଟଙ୍କା ସୁଧ ମଧ୍ୟ ଦେଇଥାଉଛୁ ଏବଂ ଯଦି ଆମେ ଚାହୁଁ ସେଥିରୁ ଛଅ ମାସ କିମ୍ବା ବର୍ଷକିଆ ଋଣ ମଧ୍ୟ ଆମେ ନେଇଥାଉ